ହଁ ସାର୍ ନମସ୍କାର ସାର୍ ଆଣ୍ଠୁ ଗଣ୍ଠି ବହୁତ ଜୋରରେ ଦରଜ ହେଉଛି ଆପଣଙ୍କଠୁ ମେଡ଼ିସିନ୍ ନେଇଥିଲି ମନେ ରହୁଛି ଆପଣଙ୍କର ଏଇ ମାସେ ତଳେ ଯାଇଥିଲି ସାର୍ ସାର୍ ଯେତେ ମେଡ଼ିସିନ୍ ଆପଣ ମାଲିସ୍ କରିବା ପାଇଁ ବି ଗୋଟେ ଦେଇଥିଲେ ତେଲ ଗୋଟେ ଦେଇଥିଲେ ମାଲିସ୍ କଲାପରେ ବି ସାର୍ ପେନ୍ ହେଉଛି କ'ଣ କ'ଣ କରିବି ସାର୍ ଆଜ୍ଞା ଆଜ୍ଞା ଡେଲି ସକାଳେ ଆଉ ସନ୍ଧ୍ୟାରେ ସାର୍ ମାରୁଛି ସେଇ ଆଣ୍ଠୁ ଗୁଣ୍ଠିରେ ହଁ ଆଗ ଅପେକ୍ଷା ଟିକେ ଟିକେ କମିଛି ହେଲେ ବି ସାର୍ ପୀଡ଼ାଟା ରହୁଛି ଆଉ ସାର୍ କେତେ ଦିନ ଲାଗିଯିବ କି ଆଜ୍ଞା ଆଉ ସାର୍ ଭୋକ ବି ଠିକ୍ସେ ହେଉନି ଆଜ୍ଞା ସାର୍ କ'ଣ ଆପଣଙ୍କ ହସ୍ପିଟାଲ୍ରେ କିଛି ମାଗଣାରେ କିଛି ଟେଷ୍ଟ୍ ଫେଷ୍ଟ୍ ହେଇପାରିବ କି ସାର୍ ଆଜ୍ଞା ଆଉ ମେଡ଼ିସିନ୍ବି କିଛି ସାର୍ ମିଳିବ ସରକାରଙ୍କ ମାନେ ମେଡ଼ିସିନ୍ ଆଜ୍ଞା କିନ୍ତୁ ସାର୍ ସେଇ ମେଡ଼ିସିନ୍ ଗୁଡ଼ାକ ଖାଇଲେ ଭଲ ହେଇଯିବ ନା ହଁ ସାର୍ ସେଇ ତୈଳଟା ଏବେ ଅଛି ନା ସାର୍ ଆପଣଙ୍କ ପାଖରେ ସେ ତେଲଟା ଯେଉଁ ମହା ତୈଳଟା ଯେଉଁ କହୁଛନ୍ତି ଯେଉଁଟା ସାର୍ ଏବେ ଏବେ ସାର୍ ଆପଣଙ୍କ ପାଖରେ ଅଛି ତ ସେଇ ତୈଳଟା ହଉ ସାର୍ ମୁଁ ବି ଯେବେ ବି ଯିବି ଆପଣଙ୍କୁ କହିବି ଯେ ମୋର ମୁଁ କେବେ ଯିବି କ'ଣ ଏବେ ଟିକେ ତ ସାର୍ ହାତରେ ଯିବା ପାଇଁ ଭଡ଼ା ବି ନାହିଁ ନା ତ ଟିକେ ପଇସା ପତ୍ର ସାର୍ ଭୋକ ପାଇଁ ବି ତ ମେଡ଼ିସିନ୍ ରଖିଥିବେ ଆପଣ ସାର୍ ଭୋକ ବି ଠିକ୍ସେ ହଉନି ତ ସେଥିପାଇଁ ବି କିଛି କ'ଣ ମାନେ ଘରୋଇ ଏମିତି ଆମର ବେଶୀ ଚିକିତ୍ସା କରିବେନି କିଛି ସାର୍ ମେଡ଼ିସିନ୍ ଫୁଣି ଆପଣ ଲେଖିବେ ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ଭୋକ ପାଇଁ ବି କିଛି ଟେଷ୍ଟ୍ ଫେଷ୍ଟ୍ କରିବି ନା ସେ ମେଡ଼ିସିନ୍ ଦେଲେ ସାର୍ ଠିକ୍ ଠାକ୍ ହେଇଯିବ ଆଜ୍ଞା ହଉ ସାର୍ ମୁଁ ଯେବେବି ଯିବି ଆପଣଙ୍କୁ କଲ୍ କରିବି ଆପଣ ଆପଣଙ୍କୁ ଦେଖେଇକି ପୁଣି ଆସିବି ଆଉ ହଉ ହଉ ସାର୍ ରହୁଛି ତା'ହେଲେ ଆଜ୍ଞା